ହଁ ଭଲ ଅଛି ଆଜ୍ଞା ମୋର ପଲିସି ଗୋଟେ କରିଥିଲି ସେ ମାସିକିଆ ପନ୍ଦରଶହ ବାନ୍ଧିଥିଲି ତା'ର୍ ବିଷୟରେ ଟିକେ କୁହନ୍ତୁ

ହଁ ସାର୍ ହଁ ସାର୍

ଠିକ୍ ଅଛି ହେଲେ ସାର୍ ଯୋଉ ଇଣ୍ଟରେଷ୍ଟ୍ଟା ଦେଉଛନ୍ତି ନା ସେଟା କେମିତି ହିସାବରେ ଦଉଛନ୍ତି ସାର୍

ସବୁ ପ୍ରକାର ମିଳିବ ସାର୍ ଠିକ୍ ଅଛି ସାର୍ ହଁ ସାର୍ ଇଣ୍ଟରେଷ୍ଟ୍ ଅଛି ଯେ ମାସକୁ କେତେ ବାନ୍ଧିବାର୍ ଅଛି ବର୍ଷକୁ କେମିତି ଛଅ ମାସକୁ କେମିତି ତା'ର୍ ଇଣ୍ଟରେଷ୍ଟ୍ ଠିକ୍ ଅଛି ସାର୍

ଏଇ ହଁ ସାର୍ ଠିକ୍ ଅଛି

ବିନା ସୁଧରେ ବି ଦିଆଯାଉଛି ସାର୍ ହଁ ପାଞ୍ଚ ଲକ୍ଷ ହଁ

ମୋର ପୁରୁଣା ରସିଦ୍ ଥିଲା ସାର୍ ହଁ ଠିକ୍ ଅଛି ସାର୍